ହେଲୋ ନମସ୍କାର କୁହନ୍ତୁ କ'ଣ ଆପଣ କ'ଣ ସୁବିଧା ଅସୁବିଧା ଅଛି କି ମାନେ ତୁମେ କେବେ ଆଇଁଷ ଖାଉନ ନା କ'ଣ ହଁ ହଁ ମାନେ ହିନ୍ଦୁ ଧର୍ମ ପାଳନ କରୁଛ ନାଇଁ କି ଭଲ ଭଲ ଦେହ ପ୍ରତି ବୋଲି ଏିଇ କଞ୍ଚା ପନିପରିବା ଯାକ ଯେମିତିକି ଗାଜର ଭେଣ୍ଡି କୋବି ଏଗୁଡ଼ାକ ସବୁ ଖାଇଲେ ଦେହ ପାଇଁ ଭଲ ଆଉ ଆଉ ନାଇଁ ଇଆଡ଼େ ମିଳିଯାଉଛି କିଜେସ ଟିକେ ରେଟ ରହୁଛି ବାକି ଆମ ଅଞ୍ଚଳରେ ଟିକେ ଚାଷୀମାନେନ ଅଛନ୍ତି କି ନହିଁ ସେଥିରୁ ଟିକେ ନେଇଗଲେ ଆଉ ଆଉ ଟିକେ ଭଲ ମାନେ ଗୋଟେ ଦିନକୁ ଇଏ କରୁଥିବେ ନାଇଁ କି ପୁରା ଗଛରୁ କାଢ଼ି କରି ଦେଇଦେବେ ତାଙ୍କେ ଫ୍ରେେଶଟା ସେଇଟା ଖାଇଲେ ନାାଇଁ କି ତୁମର ଦେହ ପାଇଁ ମଧ୍ୟ ଭଲ ରହିବ ଆରେ ସେଇଟା ହଁ ହଁ ନାଇଁ କୋଉ ମେଡିକାଲ ନେଇଥିଲ କି ଜିନିଷଟାକ ଖାଇକରି ତାଙ୍କୁ ଭଲ ଲାଗିଲା ବୋଲି କହିଲେ ଠିକ୍ କଥା ଆମେ ବି ତ ଏଇଟା ବେଶୀ ଖାଉଛୁ ହେଲେ ଟୋଟାଲି ଆଇଁଷ ନାହିଁ କହିବା କଥା ନାଇଁ କି ହଁ ହଁ ହଁ ହଁ ପନିପରିବା ଅଧିକାଂଶରୁ ବେଶୀ ବେଶୀ ଖାଉ ହେଲା ସକାଳ ସନ୍ଧ୍ୟା ଏଇ ଇଏ ଯେମିତିକି ଲାଉ ଯାକ ଥିବ ନାଇଁକି ଲାଉ ଭେଣ୍ଡି ଏଗୁଡ଼ାକ ଖାଇଲେ ନାଇଁକି ଭଲ ରହିବ ଦେହ ମିଶା ଏବେ ଟିକେ ଆମିଷ ଛାଡ଼ିଲା ଦିନଠୁ ଟିକେ ଟିକେ ଭଲ ଲାଗୁଛି ନାଇଁ କି ହଁଁ ସେଠି ଆଗ ଭଲ ହେବ ହେଲା ଆଉ ଆଗରୁ କୋଉଠି ମେଡିକାଲର ଯାଇଥିଲ କେମିତି ସେ ମେଡିସିନ କମିଲା ନାହିଁ ହ ନାଇଁ ତୁମେ ପନିପରିବା ଡେଲି ଖାଅ ହେଲା ଦେହ ଭଲ ନହେଲେ ମୋତେ କହିବ ଆମର ଗୋଟେ ଏମିତି ଭାଇ ଗୋଟେ ଇଏ ହୋଇଥିଲା ଏ ଆଇଁଷ ଛାଡ଼ିଦେଲା ସେ ମିନିମମ୍ ଗୋଟେ ଛଅ ମାସ ଛାଡ଼ିଲାରୁ ତାର ଦେହ ପୁରା ଠିକ୍ ଅଛି ଏବେ ହୁଁ ହୁଁ ବୁଝିପାରିଲ ହଉ ନମସ୍କାର